ହଁ ଆମ ଅଞ୍ଚଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଅନେକ ଉନ୍ନତି ଦେଖାଯାଇଛି ଯେମିତିକି ଆମ ଅଞ୍ଚଳରେ ଡାକ୍ତରଖାନାରେ ବିଭିନ୍ନ ନୂତନ ଉପକରଣ ଅଣାଯାଇଛି ସହଜରେ ଏବଂ ଶୀଘ୍ରର ରୋଗର ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାର ଉପକରଣ ଅଣାଯାଇଛି ଯେମିତିକି ସ୍କାନର୍ ଏବଂ ଅଲଟ୍ରା ସାଉଣ୍ଡ ମେସିନ୍ ଏସବୁ ବିଭିନ୍ନ ପ୍ରକାର ଅଣାଯାଇଛି ବିଭିନ୍ନ ପ୍ରକାର ନୂଆ ନୂଆ ଔଷଧ ଏବଂ ଇଞ୍ଜେକ୍ସନର ମଧ୍ୟ ଅଣାଯାଇଛି ଏବଂ ଉପଯୁକ୍ତ ଉପଯୁକ୍ତ ଅଭିଜ୍ଞତା ଥିବା ଡକ୍ଟରଙ୍କୁ ନିଯୁକ୍ତି କରାଯାଇଛି ସେମାନେ ବହୁତ ଭଲ ଚିକିତ୍ସା କରୁଛନ୍ତି ଲୋକମାନଙ୍କର କୌଣସି ସୁବିଧା ହେବାକୁ ଦେଉନାହାନ୍ତି ଏବଂ ହସ୍ପିଟାଲରେ ଶଯ୍ୟା ପରିମାଣରେ ମଧ୍ୟ ବୃଦ୍ଧି କରାଯାଇଛି ଆଗରୁ ଆଗରୁ ଆମର ନିକଟସ୍ଥ ହସ୍ପିଟାଲରେ ଶହେ ଜଣଙ୍କ ପାଇଁ ଶଯ୍ୟା ଥିଲା ଶହେ ଜଣରୁ ଅଧିକ ଜଣ ଚିକିତ୍ସିତ ହୋଇପାରୁନଥିଲେ କିନ୍ତୁ ଶହ ପାଞ୍ଚଶହ ଜଣ ଚିକିତ୍ସିତ ହେବା ପାଇଁ ଚିକିତ୍ସିତ ହୋଇପାରିବ ଏବଂ ବିଭିନ୍ନ ପ୍ରକାର ନୂତନ ଔଷଧ ବିଭିନ୍ନ ବହୁତ କ୍ଷତିକାରୀ ରୋଗର ଚିକିତ୍ସା ମଧ୍ୟ ଔଷଧ ନୂଆ ନୂଆ ଔଷଧ ଅଣାଯାଇଛି